ଭାରତୀୟ ପରିବହନ ପାଇଁ ସାଧାରଣତଃ ଭାରତୀୟ ଲୋକମାନେ ଯାତାୟତ ପାଇଁ ଯିବା ପାଇଁ କାର୍ ମଟର ଗାଡ଼ି ଏବଂ ସାଇକେଲ୍ ଏବଂ ଉଡ଼ାଜାହାଜ ଏବଂ ପାଣି ଜାହାଜ ମଧ୍ୟ ବ୍ୟବହାର କରିଥାନ୍ତି ସାଧାରଣତଃ ଲୋକମାନେ ଦେଶରୁ ଅନ୍ୟ ଦେଶକୁ ଯାତାୟତ କରିବା ପାଇଁ ଆମ ଦେଶମାନଙ୍କରେ ଗଢ଼ା ଯାଇଥିବା ରେଳ ଏବଂ ଚାରି ଚକିଆ ବାହାନ କାର୍ ବୋଲର୍ ଏବଂ ଦୁଇ ଚକିଆ ମଟର ଗାଡ଼ିର ମଧ୍ୟ ବ୍ୟବହାର କରିଥାନ୍ତି ଏବଂ କେହି କେହି ମଧ୍ୟ ଶ ପୁରାତନ ଯଗର ଯୁଗର ଶଗଡ଼ ଏବଂ ଗୋରୁ ଗାଈ ମଧ୍ୟ ବ୍ୟବହାର କରିଥାନ୍ତି ସେଥିନିମନ୍ତେ ଭ୍ରମଣ ସମୟରେ ଅନେକ ଦୁର୍ଘଟଣାଗ୍ରସ୍ତ ବି ହୋଇଥାନ୍ତି କେତେକ ସ୍ଥାନରେ ବସ୍ ଦୁର୍ଘଟଣା ଏବଂ ଟ୍ରେନ୍ ଦୁର୍ଘଟଣା ଏବଂ ସାଇକେଲ୍ ଦୁର୍ଘଟଣା ମଧ୍ୟ ଶିକାର ମଧ୍ୟ ହୋଇଥାନ୍ତି ଏହାର ଉନ୍ନତି ମଧ୍ୟ ହୋଇପାରିବ ଏବଂ ଏଇ ଦୁର୍ଘଟଣା ରୋକ ବି ମଧ୍ୟ ସରକାରଙ୍କ ଦ୍ଵାରା କରାଯାଇପାରିବ ସରକାରଙ୍କ ଦ୍ଵାରା ପ୍ରଦତ୍ତିତ ନିୟମ ଗୁଡ଼ିକ ମଧ୍ୟ ଉଲଂଘନ କଲେ ଆଇନ ଦ୍ଵାରା ଶାସ୍ତି ମଧ୍ୟ ଦିଆଯାଇପାରିବ ଯାହା ମଧ୍ୟରେ ଏ ଦୁନିଆରେ ଘଟୁଥିବା ଯାତାୟାତ ସମୟରେ କିମ୍ବା ରାସ୍ତାରେ ପରିକ୍ରମ କରିବା ସମୟରେ ଘଟୁଥିବା ଦୁର୍ଘଟଣା ଦ୍ଵାରା ବକେତେ ଗୁଡ଼ିକ ମଦ୍ୟପାନ କରୁଥିବା ଗାଡ଼ି ଚାଳକ ମଧ୍ୟ ଆହା ଦ୍ଵାରା ସଠିକ୍ ହୋଇପାରିବେ ଯାହା ମଧ୍ୟରେ ମଦ୍ୟ ଜନିତ ହେଉଥିବା ଦୁର୍ଘଟଣା ଆମ ଦେଶରେ ରୋକ କରାଯାଇପାରିବ ଏହା କେବଳ ଆଇନ ଦ୍ଵାରା ହିଁ ପ୍ରଦତ୍ତ କରାଯାଇପାରିବ ଏବଂ ସରକାର ଦ୍ଵାରା ମଧ୍ୟ ପ୍ରଦତ୍ତ କରାଯାଇପାରିବ ସେଥିନିମନ୍ତେ ଆମ ସରକାର ଏହାକୁ ପ୍ରଦତ୍ତିତ କଲେ ଭୋଉତ ଭଲ ହବ ଏବଂ ତା ଛଡ଼ା ଆମେ ସଚେତନ ହେବା ଦରକାର କି ଆମେ ବଞ୍ଚିଲେ ହୁଏତ ଅନ୍ୟମାନଙ୍କର ସାହାଯ୍ୟରେ ଆସିପାରିବା